ହଁ ମୁଁ ଟିଭି ଶୋ ସାର୍କ୍ ଟ୍ୟାଙ୍କ୍ ବିଷୟରେ ଜାଣିଛି ଏଇଟା ସୋନୀ ଟିଭି ରେ ଦିଏ ସେଥିରେ ଚାରି ପାଞ୍ଚ ଜଣ ଭାରତର ମହାନ ଉଦ୍ୟୋଗପତିମାନେ ବସିଥାନ୍ତି ଯାହାର କିଛିଟା ବ୍ୟବସାୟରେ ମନୋଯୋଗ ଥାଏ କି ତାର ଅର୍ଥ ଅଭାବରୁ ସେ କରିପାରିନଥାଏ ସେ ତାଙ୍କ ପାଖକୁ ଯାଏ ତାଙ୍କୁ ନିଜର ବ୍ୟବସାୟ ବିଷୟରେ ବୁଝାଏ ଯଦି ତାଙ୍କର କିଛି ମନ ପସନ୍ଦ ହେଲା ନାଇଁ ହଁ ଏଇଟା କଲେ ଭଲ ହବ କି ଗୋଟେ ସୁବିଧା ହେବ ବୋଲି ତାହେଲେ ସେ ତାଙ୍କ ତରଫରୁ ସହଯୋଗ କରନ୍ତି ବୁଝାନ୍ତି ଓ ସହଯୋଗ ବି ସହଯୋଗର ହାତ ବଢ଼ାନ୍ତି ସହଯୋଗ କରନ୍ତି ପଇସାର ବି ସାହାଯ୍ୟ କରନ୍ତି ଯାହା ଫଳରେ କି ବ୍ଯବସାୟୀଟା ତାର ବ୍ୟବସାୟ ବଢ଼ାଇପାରେ ଏବଂ କିଛି ମାନେ ସାହାଯ୍ୟ ଅନୁପଯୋଗୀ କିଛି ସାହାଯ୍ୟ ସହାନୁଭୂତି ପାଇପାରେ ଯାହା ଫଳରେ କି ସେ ତା ବ୍ୟବସାୟ ଟା ବଢ଼େଇପାରେ ଆଉ